ହଁ ଏକ ଦିନ ଥିଲା ଯେଉଁ ଦିନରେକି ମୋର ଚିତ୍ର ଅଙ୍କିବାକୁ କୌଣସି ଇଚ୍ଛା ନଥିଲା କଲେଜର ଲେକ୍ଚର କଲେଜର ଯେଉଁ ସାର୍ ରହିଲେ ସିଏ ମୋତେ ଚିତ୍ର ଆଙ୍କିବାକୁ ବାଧ୍ୟ କରିଥିଲେ ଏବଂ ସେଦିନ ଏକ ପ୍ରତିଯୋଗିତା ଥିଲା ଚିତ୍ରର ପ୍ରତିଯୋଗିତା ଥିଲା ଚିତ୍ରର ପ୍ରତିଯୋଗିତାରେ ମୁଁ ଉତ୍ତୀର୍ଣ୍ଣ ହେଲି ଉତ୍ତୀର୍ଣ୍ଣ ହେବା ପରେ ମୋତେ ପ୍ରେରଣା ମିଳିଲା ଯେ ଏହିଭଳି ଚିତ୍ର ଯଦି ମୁଁ ଆଙ୍କିବି ଏହିଭଳି ମୁଁ ପ୍ରତିଯୋଗିତାରେ ଭାଗ ନେବି ତହେଲେ ମୋତେ ଆଗକୁ ଭଲ ଚିତ୍ର ଆଙ୍କିବାର ସୁବିଧା ସୁଯୋଗ ମିଳିବ ସରକାରଙ୍କ ସୁବିଧା ସୁଯୋଗ ମିଳିପାରିବ ଏବଂ ଚିତ୍ର ଆଙ୍କନଟା ମୋର ପ୍ରତ୍ୟେକ ଦିନ ଶିକ୍ଷା ଭଳି ପ୍ରତ୍ୟେକ ଦିନ ମୋ ପଢ଼ିବା ଭଳି ଗୋଟିଏ ରୁଟିନ୍ ଟାଇପର ମୋତେ ପ୍ରତ୍ୟେକ ଦିନ ଚିତ୍ର ଆଙ୍କିବାକୁ ଭଲ ଲାଗେ ପ୍ରତ୍ୟେକ ଦିନ ମୁଁ ରୁଟିନ୍ କରି ଚିତ୍ର ଆଙ୍କେ ଏବଂ ଏହିଭଳି ଚିତ୍ର ଆଙ୍କି ଚାଲିବି